ହଁ ଆମେ ଥରେ ଆମର ସାଙ୍ଗ ମାନେ ସଭିଏ ଯୁଉଥିଲୁ ବରାଟେ ଯୁଉଥିଲୁ ଗାଡ଼ି ଗୁଟେନ ବୋଲେରୋ ଗାଡ଼ି ନ ଆଉ ଆମେ ଚାର ପାଞ୍ଚଟା ଆଠ ଦଶଟା ସାଙ୍ଗ ଯାଉଥିଲୁ ଆର ସାଙ୍ଗର ଗୁଟିଏ ଦଦାର ବରାତ ଲାଗି ବୋଇଲେ ଆମର ଗୁଟିଏ ସାଙ୍ଗଟେ ଥିଲା ଆଦିତ୍ୟ ଛତର ବୋଲୁସନ୍ ବୋଇଲେ ବର୍ଷା ହଉଥାଇ ଏଇଟା ଚଡ଼କ ଘୋଲି ମାରୁଥାଏ ବୋଲେ ଗାଡ଼ି ନ ବସିକିରି ସଭିଏ ଯୁଉଥୁଉଁ ବୋଲେ ତାର୍ ମା ଫୋନ୍ କଲା ବୋଇଲେ ଏ ବାବୁ କେନ୍ତା କେନ୍ତା କରୁଛୁ କେନ୍ତା ରହୁଛୁ ଯେ ହଁ ଗୋ ମା ଯୁଉଛେ ବୋଇଲା ଯୁଉଛେ ଯୁଉଛେ ଏଇଟା ବରାତ ଯୁଉଛେ ଆଜି ବର୍ଷା ହଉଛେ ଆରୁ ଚଡ଼କ ମାରୁଛି ଚରକ ମାରୁଛି ଗୋ ମା ବୋଇଲା ଯେ ଆମେ ସବୁ ସାଙ୍ଗମାନେ ବହୁତ ହେଟା ଗୁଟେ ବହୁତ ଗୁଟେ ମୋମେଣ୍ଟ୍ଟେ ଥିଲା ସବୁ ସାଙ୍ଗମାନେ ଏବେବି ସେଇଟା କହିକରି ବହୁତ ହସ ଧନ୍ୟବାଦ